ମୁଁ ଜଣେ ଗୃହିଣୀ ମତେ ତ ସବୁଦିନ ରୋଷେଇ କରିବାକୁ ପଡ଼ିଥାଏ ତ ଆମ ଘରର ସବୁଠୁ ଫେବରାଇଟ୍ ଖାଦ୍ୟ ହଉଛି ରୁଟି ଡାଲମା ଆମର ସମସ୍ତେ ବହୁତ ଭଲ ପାଇଥାନ୍ତି ରୁଟି ଡାଲମା ଖାଇବାକୁ ସକାଳୁ ସୁଈ ଉଠିଲା ପରେ ମୁଁ ରୁଟି ବନେଇ ଥାଏ ତାପରେ ସନ୍ତୁଳା ବନେଇ ଥାଏ ଆଉ ଡାଲମା ମଧ୍ୟ ବନେଇ ଥାଏ ତାହା ବହୁତ କମ ସମୟ ମଧ୍ୟରେ ହେଇଯାଇ ଥାଏ ମୋ ଶଶୁର ଜଣେ ଡାଇବେଟିସ୍ ପେସେଣ୍ଟ୍ ତ ତାଙ୍କ ପାଇଁ ମୁଁ ରୁଟି ବନେଇ ଥାଏ ସେଇଠୁ ଆମେ ସମସ୍ତେ ରୁଟି ବନେଇକି ଖାଇ ଥାଉ ଆଉ ମାଂସ ତରକାରୀ ବି ବହୁତ ଭଲ ହେଇଥାଏ ଆମେ ସମସ୍ତେ ବହୁତ ଆନନ୍ଦର ସହିତ ଖାଇ ଥାଉ ମତେ ଭଲ ଲାଗେ ମାଂସ ତରକାରୀ ସେଥିପାଇଁ ଆମେ ଭାତ ସହିତ କିମ୍ବା ଅନ୍ୟ କୌଣସି ମୁଢ଼ି ସହିତ ମଧ୍ୟ ମାଂସ ତରକାରୀ ଖାଇ ଥାଉ ତ ଆମ ଘରର ଫେବରେଟ୍ ହଉଛି ରୁଟି ଡାଲମା ସଞ୍ଜବେଳେ ଆମେ ଚୁଡ଼ା ସନ୍ତୁଳା କିମ୍ବା ସୁଜି ଉପମା ବନେଇ ଥାଉ ଏହା ବହୁତ କମ ସମୟ ମଧ୍ୟରେ ହେଇଯାଏ ରୁ ରୁଟିକି ପ୍ରଥମେ ଆମେ ଅଟା ଚକଟିକି ତାକୁ ଲୁଣ ଲ ଲୁଣ ଦେଇକି ଭଲସେ ମେରିନେଟ୍ କରିକି ରଖିଥାଉ ତାପରେ ତାକୁ କିଛି ସମୟ ପରେ ଆମେ ରୁଟି ବନେଇ ଥାଉ ଆଉ ଡାଲମା ବହୁତ କମ ସମୟରେ ଶିଝି ଯାଇଥାଏ ତେଣୁକରି ଆମେ ରୁଟି ଡାଲମା କରିବାକୁ ବେଶୀ ଭଲ ପାଇଥାଉ ଆଉ ମତେ ପିଠା ପଣା ମିଠା ଏସବୁ ବନେଇବାକୁ ବହୁତ ବହୁତ ଭଲ ଲାଗିଥାଏ ମୁଁ ବହୁତ ଭଲ ମିଠା ଏବଂ ପିଠା କରିଥାଏ ସେଥିପାଇଁ ଆମ ଘରର ସମସ୍ତେ ମୋ ଉପରେ ଖୁସି ରହିଥାନ୍ତି ଆଉ ଚିକେନ ମଧ୍ୟ ବହୁତ ଭଲ କରିଥାଏ ମୋର ଫେବରେଟ୍ ହଉଛି ଚିକେନ କସା ତାକୁ ମୁଁ ରୁଟି ସହିତ ମଧ୍ୟ ଖାଇପାରେ ଆଉ ଭାତ ସହିତ ମଧ୍ୟ ଖାଇପାରେ ଆଉ ପ୍ରାୟ ଆମେ ପୂଜା ପର୍ବରେ ନଡ଼ିଆ ଘରକୁ ଆସେ ସେଥିପାଇଁ ଆମେ ଖିରି ମଧ୍ୟ ପ୍ରତିଦିନ ସପ୍ତାହକୁ ଦୁଇରୁ ତିନିଦିନ ବନେଇ ଥାଉ ଆଉ ଏହାକୁ ଆମ ଘରର ସମସ୍ତେ ଟିଫିନ୍ ଭାବରେ ମଧ୍ୟ ଖାଇଥାନ୍ତି ଆଉ ଆମର ସମସ୍ତେ ବହୁତ ଭେଜ ନନଭେଜ ସମସ୍ତେ ଖାଇଥାନ୍ତି ତେଣୁକରି ଗୋଟେ ଜିନିଷ ରୋଷେଇ କରିବାକୁ କେତେବେଳେ ବି ଅସୁବିଧା ହୋଇନଥାଏ ଆମର ସମସ୍ତେ ମତେ ବେଶୀ ଭଲ ଲାଗେ ରୁଟି ଡାଲମା ସେ ବହୁତ କମ ସମୟ ମଧ୍ୟରେ ହେଇଯାଇଥାଏ ଆଉ ମୋ ଶାଶୁ ଶ୍ବଶୁର ମୋ ସ୍ୱାମୀ ମୋ ପିଲା ସମସ୍ତେ ଖାଇଥାନ୍ତି ଯେହେତୁ ସେ କମ ସମୟ ମଧ୍ୟରେ ହେଇଯାଏ ତେଣୁକରି ମତେ ତାକୁ ରାନ୍ଧିବାକୁ ମଧ୍ୟ ଭଲ ଲାଗେ ଆଉ ତାକୁ ଖାଇବାକୁ ମଧ୍ୟ ଭଲ ଲାଗେ